ଆଜ୍ଞା ହେଲୋ ହଁ ସାର୍ ଆମର କ'ଣ ଆସୁଛି ହୋଟେଲରେ ରୁମ ରେଣ୍ଟ୍ ସିଙ୍ଗଲ ବେଡ୍ ସିଙ୍ଗଲ ବେଡ୍ କେତେ ଆସୁଛି ଆଜ୍ଞା ହଁ ତ ଆମର ସିଙ୍ଗଲ ବେଡ୍ ରେଟ୍ କେତେ ଆସୁଛି ଆଜ୍ଞା ହଁ ତ ଆଉ କ'ଣ ସବୁ ସୁବିଧା କେମିତି ଅଛି ହୋଟେଲରେ ତାପରେ ସେଠିକି ଆପଣ କେମିତି ଖାଇବା ପିଇବା ବ୍ୟବସ୍ଥାର କ'ଣ କିଛି ଅଛି ସୁବିଧା ଆଜ୍ଞା ହୋଟେଲ ହୋଟେଲରେ କିଛି ଖାଇବା ପିଇବାର ସୁବିଧା ଅଛି କ'ଣ କେମିତି ଆସୁଛି ଆଉ ତ ସବୁ ଆମର ସର୍ଭିସ୍ କେମିତି ଆସୁଛି ଆଜ୍ଞା ପିଲାମାନଙ୍କ ଦ ହୋଟେଲ ଭଲ ଅଛି ଆଉ କ'ଣ କ'ଣ ସବୁ ସୁବିଧା ଅଛି ହୋଟେଲରେ ଆମର ସୁଇିମିଂ ପୁଲ୍ ଅଛି ଆଜ୍ଞା ହଁ ତ ଆପଣଙ୍କର ରହୁଛି ଆଉ କ'ଣ ସବୁ ଗାର୍ଡେନ୍ ଫାର୍ଡେନ୍ ଅଛି ତାପରେ ଆଉ ଆମର କେମିତି କେତେଟାରୁ କେତେଟା ଆପଣଙ୍କ ଚେକ୍ ଆଉଟ ଚେକ ଇନ ହେଉଛି ଚେକ୍ ଆଉଟ୍ ହେଉଛି ଟ୍ୱେଣ୍ଟି ଫୋର୍ ଆୱର୍ ହଁ ହଁ ଆଉ ରୁମ୍ରେ ଆମର ଟିଭିର ବ୍ୟବସ୍ଥା ଅଛି ଆଜ୍ଞ ନା ଟିଭି ଫିବି ଲାଗିଛି ଟି ଭି ଲାଗିଛି ଆଜ୍ଞା ତ ସବୁ ଆମେ ସବୁ ପିଇବା ପାଣିର ପାଇଁ କିଛି ବ୍ୟବସ୍ଥା ନା କିଛି ମଗେଇବାକୁ ପଡ଼ୁଛି ନା ଆଜ୍ଞା ଆଉ କ'ଣ ସାର୍ ଆଉ କ'ଣ କ'ଣ ଆମର ସବୁ ଦେଉଛନ୍ତି ଆଜ୍ଞା ତ ଶୀତ ଦିନ ପାଇଁ କମ୍ବଳ ଦେଉଛନ୍ତି ଆଭେଲେବୁଲ ଅଛି ହଁ ତାପରେ ଆଉ କ'ଣ ସବୁ ସୁବିଧା ମିଳୁଛି ଆଜ୍ଞା ଆଉ ତ ଆମେ ଅନଲାଇନରେ ବୁକିଂ କରିପାରିବୁ ନା ଯାଇକି ସେଠି ଡାଇରେକ୍ଟ୍ କରିପାରିବୁ କରିପାରିବୁ ହଁ ତ ଆମର ପେମେଣ୍ଟ୍ଟା କ'ଣ କେମିତି ନେଉଛନ୍ତି ଆଜ୍ଞା ତ ଆମେ

ହଁ ତ ଆମେ ପେମେଣ୍ଟ ଆଜ୍ଞା ଆମେ ଯେତେବେଳେ ଯାଇ ରହିବୁ ତ ପେମେଣ୍ଟ ଆମେ ପ୍ରତ୍ୟେକ ଦିନ ପେମେଣ୍ଟ କରିବୁ ନା ଆଉ ଯେବେ ବାହାରିବୁ ସେବେ ପେମେଣ୍ଟ କରିବୁ ସାର୍ ରହିବୁ ସାର୍ ସାତ ଆଠ ଦିନ ରହିବୁ ତାହେଲେ ଡେଲି ଡେଲି ପେମେଣ୍ଟ୍ ଦେବାକୁ ପଡ଼ିବ ଆଜ୍ଞା ତାପରେ ଆଉ ଆଉ କ'ଣ ଆଉ କ'ଣ ବ୍ୟବସ୍ଥା ଅଛି ସେ ଆପଣଙ୍କର ଯାଇପାରୁଛନ୍ତି ଆଜ୍ଞା ତ ଯୋଉ ଯୋଉ ଡବଲ ବେଡ୍ ଅଛି ତ ସମସ୍ତଙ୍କୁ ଆଲାଉ ଅଛି ଆଜ୍ଞା ଯେମିତି ମ୍ୟାରେଡ୍ ଅନମ୍ୟାରେଡ୍ ସମସ୍ତଙ୍କ ଆଲାଉ ଅଛି ସେମିତି ନା କିଛି ନାହିଁ ସମସ୍ତେ ଏଇ କରିପାରିବେ ସାର୍ କିଛି ଡକୁମେଣ୍ଟ ଦରକାର ହେଉଛି ନା ସେମିତି କିଛି ନାହିଁ କ'ଣ ସାର୍ ଡକୁମେଣ୍ଟ୍ ନେଉଛନ୍ତି କେବଳ ଆଧାର କାର୍ଡ୍ ଆଧାର କାର୍ଡ୍ ନେଲେ ହୋଇପାରିବ ଆଉ ଆମର

ହଁ ହଁ ତୁମେ ଡାଇରେକ୍ଟ ଯାଇ ହିଁ କଣ୍ଟାକ୍ଟ କଣ୍ଟାକ୍ଟ